ଟେକ୍ନୋଲୋଜି ଆସିବା ଫଳରେ ଦୁନିଆଁ ଦ୍ରୁତ ପରିବର୍ତ୍ତନ ଘଟିଛି ଶିକ୍ଷା କ୍ଷେତ୍ରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା ସ୍ୱାସ୍ଥ୍ୟ ପରିବହନ କ୍ଷେତ୍ରରେ ଏବଂ କୃଷି କ୍ଷେତ୍ରରେ ବହୁତ ପରିବର୍ତ୍ତନ ହୋଇଛି ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ମାଧ୍ୟମରେ ବହି ପ୍ରିଣ୍ଟିଂ କରାଯାଇ ଏବଂ ମୋବାଇଲ୍ ଇନ୍ସଟନାଲ ମାଧ୍ୟମରେ ପଢ଼ା ଯାଉଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବେ ଅସ୍ତ୍ରୋପଚାର କରି ମରିବା ଲୋକଙ୍କୁ ବଞ୍ଚାଇ ଦିଆଯାଉଛି କୃଷି କ୍ଷେତ୍ରରେ ବିଭିନ୍ନ ଯନ୍ତ୍ରପାତି ଦ୍ୱାରା ଚାଷ କରାଯାଉଛି ଯାହାଫଳରେ କୃଷକ ଦୁଇ ପଇସା ଲାଭ ପାଏ ଗମନା ଗମନ କ୍ଷେତ୍ରରେ ବହୁତ ଉନ୍ନତିମାନ ଗାଡ଼ି ବା ଦ୍ୱାରା ମଣିଷକୁ ଖୁବ ଶୀଘ୍ର ପହଁଞ୍ଚି ପାରୁଛି ମୁଁ ଦୁନିଆଁ ପରିବର୍ତ୍ତନ ହୋଇଥିବା ଦେଖୁଛି